ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରକୃତରେ ପ୍ରଚୁର ଦୁର୍ନୀତି ହେଉଛି ଏବଂ ସରକାରଙ୍କ ଜାଣିବାରେ ମଧ୍ୟ ଦୁର୍ନୀତି ହେଉଛି କାରଣ ଦୁର୍ନୀତି ଯେଉଁମାନେ କରୁଛନ୍ତି ସେମାନେ ତ ସରକାରୀ ଚାକିରିଆ

ଆଉ ଦୁର୍ନୀତିର ଶିକାର ହେବା କଥା କହୁଛନ୍ତି ମୁଁ ଠାକୁରଙ୍କ ଦୟାରୁ ଆଜି ପର୍ଯ୍ୟନ୍ତ କାହାର ଶିକାର ହେଇନି